ଆମେ ତିନି ଭାଇ ଭଉଣୀ ଚାରି ଭାଇ ଭଉଣୀ ଆମେ ତିନି ଭଉଣୀ ଗୋଟେ ଭାଇ ଆମର ଆଉ ଆମେ ସମସ୍ତେ ପ୍ରାୟେ ସାଙ୍ଗ ଭଳି ମିଶା ମିଶି କରୁ କେହି କାହାକୁ ଭାଇ ଭଉଣୀ ମାନେ ଅଛନ୍ତି ମାର ପିଟ୍ ହୁଅନ୍ତି କି ଝଗଡ଼ା ଝାଣ୍ଟି ଲାଗନ୍ତି କିମ୍ବା ଆଉ ଅନ୍ୟାନ୍ୟ କୌଣସି କଥା ପାଇଁ ଝଗଡ଼ା ଲାଗନ୍ତି ଆମର ସେସବୁ ନାହିଁ ଆମେ ସମସ୍ତେ ମିଳିମିଶିକି ଚଳୁ ଆଉ ଆମର ଖାଇବା ବି ଆମେ ସାଙ୍ଗ ହେଇକି ଖାଉ ଶୋଇଲେ ସାଙ୍ଗ ହେଇକି ଶୋଉ ଅନ ଯେ କୌଣସି ଜାଗାକୁ ଗଲେ ମଧ୍ୟ ଆମେ ସାଙ୍ଗ ହେଇକି ଯାଉ ଆଉ ସେସବୁରେ ଆମର କୌଣସି ବାଛ ବିଚାର ନଥାଏ ଆଉ ଆମର ମୁଁ ତାଙ୍କ ତା'ର ଡ୍ରେସ୍ ପିନ୍ଧେ ସେ ମୋର ଡ୍ରେସ୍ ପିନ୍ଧେ ଏମିତି ଆମର ଚଳିଯାଏ ଆଉ ଆମର ମୋର ଜଣେ ଭଉଣୀ ବାହା ହେଇ ଯାଇଛନ୍ତି ଆଉ ମଝିଆ ଭଉଣୀ ବି ବାହା ହେଇ ଯାଇଛନ୍ତି ମୁଁ ହେଲି ସାନ ଆଉ ଆମର ମୋର ଗୋଟେ ସାନ ଭାଇ ମଧ୍ୟ ଅଛି ଯେ କି ମୋର ସୋରୁମ୍ରେ କାମ କରେ ଆଉ ମୁଁ ଯେହେତୁ ବାପା ଗଭର୍ନମେଣ୍ଟ ସର୍ଭିସ୍ କରୁଛନ୍ତି ଗଭର୍ନମେଣ୍ଟ ଚାକିରୀ କରୁଛନ୍ତି କିନ୍ତୁ ଅଳ୍ପ ପଇସା ପାଆନ୍ତି ସେଥିପାଇଁ ମୁଁ ବାହାରେ ରହିକି କିଛି ପଇସା ଆଣୁଚି ଆଉ ଘର ମଧ୍ୟ ଚଳୁଛି ଆଉ ସାନ ଭାଇ ବି ମଧ୍ୟ ସେ ବି କିଛି ଗୋଟେ ସୋରୁମ୍ରେ ରହିଛି ସୋରୁମ୍ରୁ କିଛି ପଇସା ଆଣିଲେ ଘର ଚଳୁଛି ଆଉ ଏମିତି କି ଆମେ ଯେତିକି ଭଲ ପାଇବାରେ ଚାରି ଭାଇ ଭଉଣୀ ଚଳୁ ଆଉ ସେତିକି ବି ମାନେ ସ୍ନେହ ଶ୍ରଦ୍ଧା ସବୁ ଥାଏ ଆମ ଭିତରେ ଆଉ ସମ୍ମାନ ବି ଆମେ ଯେଉଁଟାକି ବଡ଼ମାନଙ୍କୁ ଯେଉଁ ସମ୍ମାନ ଦେବା ଆମେ ସେ ସମ୍ମାନ ବି ତାଙ୍କୁ ଦେଉ କିଏ କେଉଁଟା ପାଇଁ ଯୋଗ୍ୟ ତାଙ୍କୁ ସେ ସମ୍ମାନ ପାଇଁ ସମ୍ମାନ ଆମେ ଦେଇଥାଉ କୌଣସି ମାର ପିଟ୍ ନାହିଁ କିଛି ନାହିଁ ଘରେ ବି ବସୁ ଚୁପ୍ ଚାପ୍ ଟି ଭି ଦେଖିଲେ ସାଙ୍ଗ ହେଇକି ଦେଖୁ ଯୁଆଡ଼େ ଗଲେ ସାଙ୍ଗ ହେଇକି ଯାଉ ଏମତି ସବୁ କରୁ ଆଉ